ମୁଁ ଆରମ୍ଭରୁ କିଛି ସୃଷ୍ଟି କରିବାକୁ ଚେଷ୍ଟା କରିଛି ମୁଁ ମୋ' ଘରକୁ ସଜେଇବାକୁ ପସନ୍ଦ କରେ ଯେମିତିକି ବୋତଲକୁ ରଙ୍ଗ ଦେଇ ସଜାଏ ଏବଂ କାଗଜ କାଟି ରଙ୍ଗ ଦେଇ ଚିତ୍ର ଆଙ୍କି ଘର ସଜାଇଥାଏ ନଡ଼ିଆ କତାରେ ବିଭିନ୍ନ ଆକୃତିର କଣ୍ଢେଇ ତିଆରି କରି ଘର ସାଜସଜ୍ଜା ରେ ଲଗାଇଥାଏ ବଳକା କପଡ଼ା କାଟି ବିଭିନ୍ନ ପ୍ରକାରର ଜିନିଷ ବା କଣ୍ଢେଇ ତିଆରି କରି ଘର ସଜାଇଥାଉ ଘର ସାଜସଜ୍ଜା କରିବାକୁ ମୋତେ ବହୁତ ଭଲ ଲାଗେ